ଓଡ଼ିଶାର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ପର୍ବଗୁଡ଼ିକ ହେଲା ସେମାନଙ୍କର୍ ଯେନ୍ତାକିି ହେଇଗଲା ନୂଆଖାଇ ଛଉ ଉତ୍ସବ ରଜ ପର୍ବ ଧନୁଯାତ୍ରା ଇସବୁ ବହୁତ୍ ହି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ୍ ଆଉ ଇ ଜିନିଷ୍କେ ବହୁତ୍ ବଡ଼୍ ଆକାର୍ରେ ସେଲିବ୍ରେଟ୍ କରାଯାଏସି ଓଡ଼ିଶାରେ ୱେଷ୍ଟର୍ଣ୍ଣ୍ ଓଡ଼ିଶାରେ ଇଷ୍ଟର୍ଣ୍ଣ୍ ଓଡ଼ିଶାରେ ଅଲ୍ଓଭର୍ ଓଡ଼ିଶାରେ ଆଉ ତାଙ୍କର୍ ମହତ୍ଵ ବହୁତ୍ ଯେହେତୁ ସେଟା ଗୁଟେ କଲ୍ଚରାଲ୍ ଗୁଟେ ନେଚୁରାଲ୍ ଜିନିଷ୍ ଏ ଆଉ ନେଚର୍କେ ନେଇକି ଇସବୁ ଜିନିଷ ହେଇଛେ ଆଉ ଇସବୁଥିରର୍ ଇସବୁ ଜିନିଷ ଫର୍ମ୍ ହେଇଛେ ବା କ୍ରିଏ ଟ୍ ହେଇଛେ ନେଚର୍ରୁ ଏକା ଆଉ ଇ ଜିନିଷ୍କେ ବହୁତ୍ ଆଗ୍କେ ନେବାକେ ପଡ଼୍ବା ଯେହେତୁ ଏତ୍କିରେ ଆମର୍ ନେଚର୍ଟା ହଦ୍କେ ନା ଆସେ ବା ଠିକ୍ ଠାକ୍ ଏତ୍କିଟା ନାଇଁ ହେଇଯାଏ ତ ଇ ଜିନିଷ୍କେ ଆମ୍କୁ ଆଗ୍କେ ନେବାକେ ହିଁ ପଡ଼୍ବା ଇଟା ଆମର୍ ନେକ୍ସ୍ଟ ଜେନେରେସନ୍କେ ଇ ଜିନିଷଟା ବତାବାକେ ପଡ଼୍ବା କି ପର୍ବପର୍ବାଣିର ପଛ୍ଆଡ଼େ ନେଚୁରାଲ୍ ଫ୍ୟାକ୍ଟ୍ସମାନେ ଅଛେ ଯେନ୍ଟାକି ଆମ୍କୁ ନଜରଅନ୍ଦାଜ୍ ନାଇଁ କର୍ବାର୍ କଥା ଆଉ ଇ ଜିନିଷ୍ ଆଗ୍କେ ଆମେ ବଢ଼ାବାକେ ଚାହୁଁଛୁଁ ଆଉ ଇଥିରୁ ସବ୍ ପ୍ରେରିତ୍ ହଉନ୍ ବୋଲି ଆମର୍ ଆଶା ଅଛେ ଆଉ ଆଉ ପର୍ବପର୍ବାଣିର ବହୁତ ମହତ୍ତ୍ଵ ଅଛେ ସବୁ ପର୍ଟ୍ର ଓଡ଼ିଶାରେ ଛଉ ଉତ୍ସବ ରଜ ପର୍ବ ଧନୁଯାତ୍ରା ଆଉ ସବ୍କନୁ ବିଗେଷ୍ଟ୍ ଫେଷ୍ଟିଭାଲ୍ ହେଇଗଲା ଆମର୍ ନୂଆଖାଇ ତ ଇ ଜିନିଷକେ ଏଭଏଡ଼୍ କରି ନାଇଁ ହୁଏ ଆଉ ଇଟା ସବୁବେଳେ ଚାଲିଥିବା